ସାତ ନଅ ଦୁଇ ହଜାର ଏକୋଇଶି ପାଞ୍ଚ ଦୁଇ ଦୁଇ ହଜାର ତିନି ସାତ ବାର ଦୁଇ ହଜାର ଦୁଇ ତିନି ପାଞ୍ଚ ଦୁଇ ହଜାର ଏକ ଚାରି ତିନି ଦୁଇ ହଜାର